ଭାରତ ହେଉଛି ଗୋଟିଏ ରାଷ୍ଟ୍ର ନିରପେକ୍ଷ ଦେଶ ନିଶ୍ଚିତ ଭାବରେ ଏଇଠି ଆମେ ଅନେକ ଗୁଡ଼ିଏ ଆଉ ଭାଷା ବାଦୀ ଧର୍ମାନ୍ତରୀକରଣ ଲୋକମାନଙ୍କୁ ବସବାସ କରିବାର ମାନେ ଦେଖିପାରୁଛୁ ସେଥିମଧ୍ୟରୁ ଆଉ ଭାରତ ଦେଶର ମଧ୍ୟରେ ଓଡ଼ିଶାର ଯେଉଁ ରାଜ୍ୟ ତାହା ନିଶ୍ଚିତ ଭାବରେ ଗୋଟିଏ ସୁନ୍ଦର ରାଜ୍ୟ ଅଟେ ଏହି ସ୍ଥାନରେ ବିଭିନ୍ନ ପ୍ରକାର ପରମ୍ପରା ଗୁଡ଼ିକ ରହିଅଛି ସେଥିମଧ୍ୟରୁ କୋରାପୁଟରେ କୋରାପୁଟ ହେଉଛି ଗୋଟେ ତା'ର ଆଉ ଡିଷ୍ଟ୍ରିକ୍ ସେହି ସ୍ଥାନରେ ବିଭିନ୍ନ ପର୍ବପର୍ବାଣି ବିଷୟ ଗୁଡ଼ିକ ହେଇଥାଏ ସେଥିମଧ୍ୟରୁ ଆଉ ନାନପାଟନା ଅଞ୍ଚଳରେ ଗୋଟିଏ ଜାଗା ରହିଅଛି ଯେଉଁଟାକି ଆଉ ଗୋଟେ ଘଣ୍ଟ ଯାତ୍ରା ରୂପେ ପରିଚିତ ଆଉ ନିଶ୍ଚିତ ଭାବରେ ସେଇଠାରେ ତାହା ଗୋଟେ ଆଉ ଏଇ କରାପୁଟ ଅଞ୍ଚଳ ପାଇଁ ଗୋଟେ ପ୍ରସିଦ୍ଧ ଜାଗା ଅଟେ ତତ୍ ସହିତ ଆମମାନେ ଜାଣିଅଛୁ ଯେ ମାଲକାନ ଏଇ ନଗରଙ୍ଗପୁର ଡିଷ୍ଟ୍ରିକ୍ଟରେ ସେଇ ସ୍ଥାନରେ ମଧ୍ୟ ଗୋଟିଏ ମଣ୍ଡେଇ ସଦୃଶ୍ୟ ବୋଲିକି କୁହାଯାଏ ମଣ୍ଡେଇ ବୋଲିକି କୁହାଯାଏ ସେଇ ପର୍ବପର୍ବାଣି ଆଉ ସେଇଠାରେ ମଧ୍ୟ ଗୋଟିଏ ସେ ପ୍ରକାର ଯାତ୍ରା ଅନୁସରଣ ହେଇଥାଏ ତାହା ସହିତ ଆମମାନଙ୍କର ଅନେକ ସ୍ଥାନରେ ମଧ୍ୟ ଏ ପ୍ରକାର ଆଉ ଯାତ୍ର ଗୁଡ଼ିକ ଲାଗିକି ରହିଅଛି